ମାଛ ଧର୍ବାର୍ ବିଭିନ୍ନ ଟେକ୍ନିକ୍ ଅଛେ ଫାର୍ଷ୍ଟ୍ ଗୁଟେ ଟେକ୍ନିକ୍ ମୁଁ କହିଦଉଚେଁ ଶୁଣ ମାଛ ଯେତେବେଳେ ସୋଲରେ ଧରାଯାଏ ଛୋଟ ବନିଶି ଲଗାଯାଏ ସେଇ ଛୋଟ ବନିଶିରେ ମଧ୍ୟ ପାଞ୍ଚ କେଜିଏ ଛଅ କେ ଜି ଦଶ କେ ଜି ପନ୍ଦର କେ ଜି ମାଛ ଲାଗିପାରିବେ କେମିତି ସେଟା ଧରିବେ ମାନେ ମାନେ ସେମିତି ଯଦି ଝିଙ୍କି ଆଣିବ ତ ମାଛ ସେ ବନିଶିକି ଧରିକି ପଳେଇବ ତାହାକୁ ମାଛ ଧରିବାର ଉପାୟ ହେଲା ସେ ଯଉ ବନିଶିରେ ସୂତାଟା ଲାଗିଥିବ ସେଇ ସୂତାକୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଘିଞ୍ଚିବ ଘିଚି ଘିଚି ଘିଚି ଘିଚି ଲାଷ୍ଟ୍ରେ ମାଛ ଯେତେବେଳେ ଖେଲି ଖେଲି ଖେଲି ଖେଲି ନିଜର୍ ପାସ୍କୁ ଆସିବ ଆମର୍ ଗିନାରେ ତାହାକୁ ଗିରେଇକିରି ଡ଼ଙ୍ଗା ଉପରକୁ ଟେକି ଆଣାଯାଏ ଏଇଟା ଗୋଟେ ହେଲା ଉପାୟ ଦୁଇ ନମ୍ବର୍ ଉପାୟ ହେଲା ଜାଲରେ ମାଛ ଧରାଯାଏ ମାଛ ଯେନ୍ନେ ଥିବେ ତାହାକୁ ଉପରକୁ ଗଡ଼େଇ ଗଡ଼େଇ ଗଡ଼େଇ ଗଡ଼େଇ ଜାଲ ଗଡ଼େଇ ଗଡ଼େଇ ନେଲେ ମାଛ ସେ ଜାଲରେ ଲାଗିଥାନ୍ତି ଏହିପରି ଭାବରେ ବିଭିନ୍ନପ୍ରକାର ଟେକ୍ନିକ୍ ଅଛେ ନେକ୍ସ୍ଟ୍ ହେଲା ମୁଇଁ ଥରେ ହେନ୍ତା ଯାଇଥିଲି ସନ୍ ଦୁଇ ହଜାର ସତର ମସିହା ଅଗଷ୍ଟ୍ ମାସ ସତ୍ର ତାରିଖ୍ ବୋଧେ ସେହିଦିନ ମୁଁ ଏତେ ଅସୁବିଧାର୍ ସମ୍ମୁଖୀନ ହେଇଥିଲି ଯେ ମୁଇଁ ମଧ୍ୟ ଭାବିପାରୁନାହିଁ ଏବେ ମଧ୍ୟ ମୋର ସେଇଟା ଭାବିଦେଲେ ଲୋମ ଟାଙ୍କୁରି ହଉଚି ଏହିଭଳି ଭାବରେ ଝଡ଼ ଝଞ୍ଜା ଆସିଥିଲା ପବନ ପବନ ପବନ ଏହିପରି ଭାବରେ ଏତେ ଜୋର୍ରେ ବୋହିଥିଲା ଆମେ ମାଛ ମାରୁଥାଉ ଠିକ୍ ସେହି ସମୟରେ ପବନ ଯେତେବେଳେ ବୋହିଲା ଆମର ଡ଼ଙ୍ଗା ଓଲ୍ଟି ପଡ଼ିଲା ଆମେ ନଦୀ କୂଳକୁ ଯିବା ପାଇଁ ରାହା ପାଇଲୁ ନାହିଁ କେତେ କଷ୍ଟରେ ଆମେ ନଦୀ କୁଳକୁ ଲାଗିଲୁ କିନ୍ତୁ ସେ ଡ଼ଙ୍ଗା ନଦୀରେ ଭାସିଗଲା ତା ପରଦିନ ଯେତେବେଳେ ବର୍ଷା ଝଡ଼ଝଞ୍ଜା ଛାଡ଼ିଲା ଆମେ ଯାଇକିରି ନଦୀରେ ଖୁଜ୍ଲୁ ଖୁଜି ଖୁଜି ପାଖାପାଖି ଚାର୍ ପାଞ୍ଚ୍ ଦିନ ପରେ ଯାଇକିରି ଆମେ ସେ ଡ଼ଙ୍ଗାକୁ ପାଇଲୁ ଯାହା ହଉ ଭଗ୍ବାନ୍ ଆମ୍କୁ ରକ୍ଷା କଲେ